ଦୀର୍ଘଦିନ ଧରି ଆମର ଗୋଟେ କୂଅ ରହିଅଛି ସେ କୂଅରୁ ଆମେ ପ୍ରଥମେ ନିଜେ ହାତରୁ ବାଲ୍ଟିରେ ପାଣି କାଢ଼ୁଥିଲୁ ଯେତେବେଳେ ଦେଖିଲୁ ନୂଆ ନୂଆ ଆଧୁନିକ ପଦାର୍ଥ ବାହାରିଲା ତା'ପରେ ଢିଙ୍କିଆ ଆସିଲା ଢିଙ୍କିଆ କୂଅ ଭିତରେ ପକେଇ ଆମେ ଢିଙ୍କିଆରୁ ପାଣି କାଢ଼ୁଥିଲୁ ତା'ପରେ ନୂଆ ଆଧୁନିକ ଯୁଗ ଆସିଲା ଯେ ମୋଟରଟିଏ ହେଲା ତା'ପରେ ସେ ମଟର କେତେ ୱାନ୍ ଏଚପି୍ର କେଉଁଟା ଟୁ ଏଚପି୍ର କେଉଁଟା ଥ୍ରୀ ଏଚପି୍ର କେଉଁଟା କେଉଁଟା ଫାଇଭ୍ ଏଚପି୍ର ସେ ମୋଟର ଲଗାଇଲେ କେତେ ହାଇଟର ପାଣି ଉଠାଇବ କେତେ ସ୍ପିଡ଼ର ପାଣି ଉଠାଇବ ସେଇଥିପାଇଁ ଆମେ ବ୍ୟବହାର କରିଥାଉ ବିଭିନ୍ନ ମୋଟର ଯେଉଁଟା ପାଞ୍ଚତାଲା କୋଠା ସେଠି ଫାଇଭ୍ ଏଚପି୍ର ମୋଟର ବ୍ୟବହାର ହୋଇଥାଏ ଯେଉଁଟା ଦୁଇ ତାଲା କୋଠା ସେଠି ୱାନ୍ ଏଚ୍ପିର ମୋଟରରେ ପାଣି ଉଠାଇଥାଏ